ଭାଇ ତୁମ ପାଖରେ ଧାନ ଅଛି ଭାଇ ଏଗୁଡ଼ା କେଉଁ କେଉଁ ପ୍ରକାର ଧାନ ବିକି ଦେ ମାନେ ମଣ୍ଡିକି ଦେଇପାରିବ ସାର୍ ମୁଁ ଗୋଟେ ନୂଆ ସେମ୍ ଧାନ ଫାକ୍ଟ୍ରି କରିଛି ଭାଇ ମୋତେ ଧାନ ଦରକାର ଧାନ ଦରକାର ଆପଣ କେଉଁ କେଉଁ ଧାନ ଯୋଗାଇ ପାରିବେ ଆଜ୍ଞା ଭାଇ ଆଜ୍ଞା କେତେ ରେଟ୍ ଅଛି ଏଇନା ମୋତେ ସ୍ୱର୍ଣ୍ଣଚମ୍ପା ମଶୁରି ପୂଜା ଅଧିକ ହେଇ ଯାଉଛି ଭାଇ ସବୁ କୁଇଣ୍ଟାଲ୍ ପିଛା ପଚିଶଶହ ଆପଣ ବା ପଠାଇ ଦେବେ ଭାଇ କେତେଟଙ୍କା ଖର୍ଚ୍ଚ ହେବ କେତେଟଙ୍କା ଖର୍ଚ୍ଚ ହେବ କେତେଟଙ୍କା ଭାଇ ତୁମେ ଗାଡ଼ି ନେଇକି ଯିବ ନା ମୁଁ ଗାଡ଼ିରେ ଯିବି ଭାଇ ମୋ ମି ମୋ ମିଲ୍ଟା ହେଉଛି ଭବାନୀପାଟଣାରେ ହଉ ଭାଇ ଏଇଠି କେ ମାନେ କେଉଁ ମାନେ କଣ୍ଟା ମାନେ କ'ଣ ତୁମର କେଉଁ କଣ୍ଟାରେ ଓଜନ ହେବ କମ୍ପ୍ୟୁଟର୍ କଣ୍ଟାରେ ନା

ହଉ ଠିକ୍ ଅଛି